ଆମେ ପୃଥିବୀରେ ବାସ କରିଥାଉ ପୃଥିବୀ ଛଡ଼ା ଅନ୍ୟ କୌଣସି ଗ୍ରହରେ ଲୋକମାନେ କି ଜୀବଜନ୍ତୁ ରହିପାରିବେ ନାହିଁ କାରଣ ସେଠାରେ ଅମ୍ଳଜନ ଥିବାର କ'ଣ କମ୍ ଜଣାଯାଏ ଅମ୍ଳଜନ କମ୍ ଥିବା ଲୋକମାନେ ରହିପାରିବେ ନାହିଁ କାରଣ ସେମାନେ ଲୋକମାନଙ୍କର ପ୍ରଥମ ଆବଶ୍ୟକତା ଇଏ ହେଉଛନ୍ତି ଅକ୍ସିଜେନ୍ ସେଥିପାଇଁ ସେଥିପାଇଁ ଲୋକମାନେ ଅନ୍ୟ ଗ୍ରହରେ ରହିପାରନ୍ତି ନାହିଁ ଅନ୍ୟ ଗ୍ରହରେ ଯେପରିକି ବୁଧ ଶୁକ୍ର ବୃହସ୍ପତି ଏସବୁ ଗ୍ରହ ଆମ ସୂର୍ଯ୍ୟ ପାଖାପାଖି ରହିଥାଏ ସୂର୍ଯ୍ୟକିରଣ ଏତେ ପ୍ରକାର ଯେ ସୂର୍ଯ୍ୟକିରଣ ତାପ ପଡ଼ିଲେ ସେମାନେ ବହୁତ କଷ୍ଟ ଅନୁଭବ କରିବେ ଏବଂ ସୂର୍ଯ୍ୟର କିରଣ ଯୋଗୁଁ ପୁରା ଜଳି ଜଳିଯିବେ ସେଥିପାଇଁ ଜୀବମାନେ ଅନ୍ୟ କୌଣସି ଗ୍ରହରେ ରହିପାରନ୍ତି ନାହିଁ ବୁଧ ଗ୍ରହରେ ରହିଲେ ସୂର୍ଯ୍ୟ କିରଣରେ ସେ ଜଳି ଜଳିଯିବେ ଏବଂ ଶୁକ୍ରରେ ସେ ସୂର୍ଯ୍ୟର ପାଖାପାଖି ଗ୍ରହ ଏବଂ ବୃହସ୍ପତି ବି ସେ ସୂର୍ଯ୍ୟଙ୍କ ପାଖାପାଖି ଗ୍ରହ ପୃଥିବୀ ଯେ ଏମିତି ଏକ ଗ୍ରହ ସେଠାରେ ଅମ୍ଳଜାନ ପରିମାଣ ଭଲ ଅଛି ଆଉ ସବୁ ଅନ୍ୟ ଗ୍ୟାସ୍ ବି ଭଲ ଅଛି ସେଥିପାଇଁ ପୃଥିବୀରେ ଜୀବଜଗତ ଜୀବମାନେ ବହୁତ ଭଲଭାବରେ ବାସବାସ କରିପାରନ୍ତି